ମଗଧର ରାଜା ଥିଲେ ବିନ୍ଦୁସାର ବିନ୍ଦୁସାରାଙ୍କ ପରେ ତାଙ୍କ ଶାସନଭାର ଗ୍ରହଣ କରିଥିଲେ ଅଶୋକ ସମ୍ରାଟ ସମ୍ରାଟଙ୍କ ଶହେ ଭାଇ ସେ ତାଙ୍କ ଶାସନଭାର ଗ୍ରହଣ କରିବା ପାଇଁ ରାଜା ହେବା ପାଇଁ ତାଙ୍କର ଶହେ ଭାଇଙ୍କ ହତ୍ୟା କରିଥିଲେ ଯିଏ ସେ ଗୋଟେ ନୃଶଂସ ରାଜା ଥିଲେ ତାଙ୍କ ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ଶାସନଭାର ଗ୍ରହଣ କରିବା ପାଇଁ ଶହେ ଭାଇଙ୍କୁ ହତ୍ୟା କରିଥିଲେ ଓ ତାଙ୍କର ଦୁଇଶହ ଖ୍ରୀଷ୍ଟ ପୂର୍ବ ଦୁଇଶହ ଅଣସ୍ତୋରି ମସିହାରେ ତାଙ୍କର ରାଜ ଅଭିିଷେକ ହୋଇଥିଲା ଓ ରାଜ ଅଭିିଷେକର ଆଠ ବର୍ଷ ପରେ ଦୁଇଶହ ଏକଷଠି ମସିହାରେ ସେ କଳିଙ୍ଗ ଆକ୍ରମଣ କରିଥିଲେ କଳିଙ୍ଗ କଳିଙ୍ଗ ଯୁଦ୍ଧ ହୋଇଥିଲେ ଦୁଇଶହ ଏକଷଠି ମସିହାରେ କଳିଙ୍ଗ ଓ ମଗଧର ରାଜା ଅଶୋକଙ୍କ ମଧ୍ୟରେ ଏହି ଯୁଦ୍ଧ ହୋଇଥିଲା ଏହି ଯୁଦ୍ଧରେ ପରାଜୟ ହୋଇଥିଲେ କଳିଙ୍ଗବାସୀ ଅଶୋକ ବିଜୟ ଲାଭ କରିଥିଲେ କିନ୍ତୁ ପରେ ଶେଷରେ ଅଶୋକ ବୁଝିପାରିଥିଲେି ଯେ କଳିଙ୍ଗ ଜୟ କରିବା ପ୍ରକୃତ ଜୟ ତରବାରୀର ଜୟ ଜୟ ନୁହେଁ ପ୍ରକୃତ ଜୟ ମାନବ ହୃଦୟ ଜୟ କରିବା ହେଉଛି ପ୍ରକୃତ ଜୟ ପରେ ସେ ଚଣ୍ଡାଶୋକରୁ ଧର୍ମାଶୋକରେ ଗ୍ରହଣ କରିଥିଲେ ଓ ଅନେକ ପରିବର୍ତ୍ତନ ବି ଦେଖା ଦେଇଥିଲା ଯେହେତୁ ସେବେ ଇତିହାସ ପୃଷ୍ଠାରେ ପରିଲକ୍ଷିତ ହୋଇଛନ୍ତି ବିଶ୍ୱର ସର୍ବପ୍ରଥମ ବିଶ୍ୱର ଯୋଦ୍ଧା ହିସାବରେ ଅଶୋକ ସମ୍ରାଟ ଥିଲେ ଅଶୋକ ସମ୍ରାଟ କଳିଙ୍ଗ ଜୟ କରିବାର ତିନୋଟା କାରଣ ଥିଲା ଗୋଟେ ଥିଲା କାରୁବାକିକୁ ଧୀବର କନ୍ୟା କାରୁବାକିଙ୍କୁ ପାଇବା ପାଇଁ ଓ କଳିଙ୍ଗର ଧନ ସମ୍ପତ୍ତି ସମୃଦ୍ଧି ଥିଲା କଳିଙ୍ଗ କଳିଙ୍ଗ ଜୟ କରିବା ଅଶୋକଙ୍କର ସ୍ୱପ୍ନ ଅଶୋକ ଅଶୋକ ଧନ ସମୃଦ୍ଧି ଚୟକ ମାନେ ଆଉ ଗୋଟିଏ କାରଣ ବି ଥିଲା ଯେ ବାଣିଜ୍ୟଗତ କାରଣ ବାଣିଜ୍ୟଗତର କାରଣ ପାଇଁ ଯାଭା ସୁମିତ୍ରା ଏସବୁ ବାଣିଜ୍ୟଗତ କାରଣ ଯୋଗୁଁ ଅଶୋକ କଳିଙ୍ଗ ଜୟ କରିବାକୁ ଚାହୁଁଥିଲେ କଳିଙ୍ଗ ଜୟ କରିବା ଦ୍ୱାରା ତାଙ୍କର କୌଣସି ବାଣିଜ୍ୟଗତ ସମସ୍ୟା ରହିବ ନାହିଁ ସେହି ସେହି ସମସ୍ୟା ସେଇ ସେଇ ଗୁଡ଼ାକ ସମସ୍ୟାକୁ ଦୂର କରିବା ପାଇଁ ଅଶୋକ କଳିଙ୍ଗ ଜୟ କରିବାକୁ ଚାହୁଁଥିଲେ ମୁଖ୍ୟ କାରଣ ଥିଲା କଳିଙ୍ଗ କରିବାର କଳିଙ୍ଗର କଳିଙ୍ଗର ଧିବର କନ୍ୟା କାରୁବାକି ଯିଏ ଥିଲେ କଳିଙ୍ଗର ବାଘପତିଙ୍କ କଳିଙ୍ଗ ରାଜା ବାଘପତିଙ୍କ କନ୍ୟା